ମୋତେ ଗ୍ରହ ନକ୍ଷତ୍ରଙ୍କ ଭିତରୁ ସୂର୍ଯ୍ୟ ବହୁତ ଆକର୍ଷିତ କରନ୍ତି ସୂର୍ଯ୍ୟଙ୍କ କିରଣରେ ଆମେ ବହୁ ପ୍ରକାର ରୋଗ ପ୍ରତିରୋଧକ ଶକ୍ତି ପାଇଛୁ ସୂର୍ଯ୍ୟଙ୍କୁ ଆମେ ଆମର ଦେବତା ସୂର୍ଯ୍ୟ ଦେବତା ବୋଲି ଭାବି ସକାଳୁ ଉଠିକି ନମସ୍କାର କରୁ ସୂର୍ଯ୍ୟ ଆମର ସବୁ ଯେଉଁ ଜିନିଷ ଓଦା ଜିନିଷ ଶୁଖେଇବାରେ ଆମକୁ ସୂର୍ଯ୍ୟଙ୍କ କିରଣ ବିନା ଆମେ ସେଥିରୁ ସାହାଯ୍ୟ ସୂର୍ଯ୍ୟଙ୍କ କିରଣରେ ସାହାଯ୍ୟ ପାଉ ସୂର୍ଯ୍ୟ ଆମର ସବୁ ଶକ୍ତିର ଆଧାର